ଧନୀ ହେଉ କି ନିର୍ଦ୍ଧନ ହେଉ ସ୍ୱାସ୍ଥ୍ୟ ବିନା କେହି କୌଣସି କାର୍ଯ୍ୟ କରିପାରେ ନାହିଁ ମନୁଷ୍ୟ ତାର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଆବଶ୍ୟକ କରେ ସ୍ୱାସ୍ଥ୍ୟ ବିନା ଛାତ୍ର ଶିକ୍ଷକ ଶ୍ରମିକ ଡାକ୍ତର ଓକିଲ ଦେଶସେବକ ମନ୍ତ୍ରୀ ଓ ରାଷ୍ଟ୍ରପତି ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିପାରିବେ ନାହିଁ ଏହାର ଅଭାବରେ ଦେଶ ଦେଶ ପ୍ରଭୁତ୍ୱ କ୍ଷତିରେ ସମ୍ମୁଖୀନ ହୁଏ ନିଜର ଯୋଗ୍ୟତା ବୃଦ୍ଧି ଓ ପ୍ରତିଭା ଥିଲେ ମଧ୍ୟ ରୁଗ୍ଣ ବ୍ୟକ୍ତି କାର୍ଯ୍ୟ କରିବାର ସାମର୍ଥ୍ୟ ହରାଏ ସୈନିକର ସ୍ୱାସ୍ଥ୍ୟ ହାନି ଘଟିଲେ ସେ ଦେଶ ରକ୍ଷା କରିବାକୁ ସମର୍ଥ ହୁଏନାହିଁ ପ୍ରତ୍ୟେକ ବ୍ୟକ୍ତିର ସୁକର୍ମ ଦ୍ୱାରା ଦେଶ ସମନ୍ଵିତ ହୁଏ ତେଣୁ ଦେଶର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ସ୍ୱାସ୍ଥ୍ୟ ଦରକାର ଶରୀରର ମନର ନିରୋଗତାକୁ ସ୍ୱାସ୍ଥ୍ୟ କୁହାଯାଏ ଶରୀର ସହିତ ମନର ଘନିଷ୍ଠ ସମ୍ପର୍କ ଅଛି ଯୁଗିନିଏଲସଙ୍କ ଭାଷାରେ ଏ ସାଁଠ ମାଠ ଇଚ ଏସାଁଠ ବଡ଼ି ଇଜ୍ ଏ ଥୀଙ୍ଗ୍ ଟୁ ପ୍ରେଫର୍ ସ୍ୱାସ୍ଥ୍ୟରେ ସୁସ୍ଥ ଥିଲେ ମନ ସୁସ୍ଥ ରହେ ଶରୀର ଓ ମନ ଉଭୟ ସୁସ୍ଥ ରହିଲେ ଲୋକ ସ୍ୱାସ୍ଥ୍ୟବାନ ବୋଲି ପରିଚିତ ହୁଏ ଶାରୀରିକ ସୁସ୍ଥତା ଓ ମାନସିକ ସୁସ୍ଥତାରେ ସମନ୍ୱୟ ହିଁ ସ୍ୱାସ୍ଥ୍ୟ ଆମ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ମେଡ଼ିକାଲ୍ କଲେଜ୍ କହିଲେ ପି ଆର୍ ମେଡ଼ିକାଲ୍ କଲେଜ୍କୁ ହିଁ ବୁଝାଇଥାଏ ଏଠାରେ କେବଳ ଗରିବ ନୁହଁ ସବୁ ସମ୍ପ୍ରଦାୟର ଲୋକମାନେ ଚିକିତ୍ସିତ ହୋଇଥାନ୍ତି ଏହା ମୟୂରଭଞ୍ଜର ପ୍ରମୁଖ ସହର ବାରିପଦାରେ ଅବସ୍ଥିତ ଏବଂ ପ୍ରତ୍ୟେକ ବ୍ଲକ୍ରେ ଗୋଟିଏ ଗୋଟେ ସି ଏସ୍ ସେଣ୍ଟର୍ ମଧ୍ୟ ରହିଅଛି